ଆମ ରାଜ୍ୟ ଓଡ଼ିଶାରେ ବିଭିନ୍ନ ପ୍ରକାର ଜିନିଷ ଦେଖିବାକୁ ମିିଳେ ଯେମିତିକି କୋଣାର୍କ ମନ୍ଦିର ଜଗନ୍ନାଥ ମନ୍ଦିର ଏ ଶ୍ରୀ ଜଗନ୍ନାଥ ମନ୍ଦିର କଳିଙ୍ଗଲି ଲିଙ୍ଗରାଜ ମନ୍ଦିର ଏମିତି ବିଭିନ୍ନ ପ୍ରକାର ଜିନିଷ ଆମ କଳିଙ୍ଗ ଦେଶରେ ଅଛି ଏହି ଦେଶରେ ଆମକୁ ବହୁତ ଭଲ ଲାଗେ ଶ୍ରୀ ଜଗନ୍ନାଥଙ୍କ ଯିବା ବି ଭଲ ଲାଗେ ବିଭିନ୍ନ ପ୍ରକାର ଚନ୍ଦନ ନନ୍ଦକା ନନ୍ଦନକାନନ ବିଭିନ୍ନ ପ୍ରକାର ଏମିତି ଜିନିଷ ଅଛି ଯେଉଁ ଜିନିଷରେ ଆମର ବିଭିନ୍ନ ପ୍ରକାର ଭଲ ଲାଗିଥାଏ ନନ୍ଦନକାନନ ଏପରି ବିଭିନ୍ନ ପ୍ରକାର ଏଠି ଜାଗା ଅଛି ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିର କୋଣାର୍କ ଏମିତି ପ୍ରକାର ବହୁତ ପ୍ରସିଦ୍ଧ ଯେନ୍ ଜାଗା ଅଛି ଆମ ଓଡ଼ିଶାରେ